ଆମେ ଧାନ ଚାଷ ସରିଲା ପରେ ଆମ ଗାଁର ଲୋକମାନେ ଗୋଟେ ଦିନ ରୋହିକି କୁକୁଡ଼ା ଫୁକୁଡ଼ା ମାରିକି ଡ୍ୟାନ୍ସ ଫ୍ୟାନ୍ସ କରିକି ଭୋଜି ଆକାରରେ ପାଳନ କରିଥାଉ ପର୍ବ ପାଳନ କରିଥାଉ ଏବଂ ଆମ ଅଞ୍ଚଳରୁ ଲୋକ ମଧ୍ୟ ବହୁତ କପା ଲୋକ ଚାଷ କରନ୍ତି କପା ଚାଷ ସରିଲା ପରେ ସେମିତିକା କ ଅଞ୍ଚଳର ଲୋକ ଗେ ଗୋଟେ ଡିର ହଉଛନ୍ତି ଭୋଜି କରିକି ପର୍ବ ପାଳନ ଭଳିଆ ଏଞ୍ଜଏମେଣ୍ଟ କରୁଛନ୍ତି ଆମ ଅଞ୍ଚଳରେ ମଧ୍ୟ କେହି ଲୋକମାନଙ୍କ ବର୍ଷ ସାରା କଷ୍ଟ କରିଥାଉଛନ୍ତି ଲୋକ କାମ ସରିଲା ପରେ ଆନନ୍ଦରେ ପର୍ବ ଭଳିଆ ପାଳନ କରୁଛୁ ଆମ ଏରିଆ ଲୋକ